ସମସ୍ତ ଜିନିଷର ଦୁଇଟି ପାର୍ଶ୍ଵ ରହିଛି ଯେପରିକି ମୁଦ୍ରାର ଦୁଇଟି ପାର୍ଶ୍ଵ ରହିଛି ସେହିପରି କ କୌଣସି କ୍ଷେତ୍ରରେ ଭଲ ଡକ୍ଟର ଥିଲେ ଭଲ ଡାକ୍ଟରଖାନା ନଥାଏ କୌଣସି କ୍ଷେତ୍ରରେ ଭଲ ଡାକ୍ଟରଖାନା ଥିଲେ ଭଲ ଡକ୍ଟର ନଥାନ୍ତି ଚିକିତ୍ସା ପାଇଁ ଏହିପରି କେତେଟା ଜାଗାରେ ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେହିପରି କେତେଟା ଜାଗାରେ ଲୋକ ବହୁତ ଭଲ ଚିକିତ୍ସା ପାଇ ଖୁସି ହୁଅନ୍ତି ଆଡ଼ମିସନ୍ କେଉଁଠି ଭଲ ହୁଏ କେଉଁଠି ଖରାପ ହୁଏ କିନ୍ତୁ କୋରାପୁଟରେ ଚଳିବ କହିପାରେ ଅ ଅଧିକ ଖରାପ ନୁହଁ କି ଭଲ ବହୁତ ଭଲ ନୁହଁ ସେହିପରି ଡାକ୍ଟରଖାନାରେ ଚିକିତ୍ସା ଭଲ ଚାଲିଛି ଏହିପରି ଡାକ୍ଟରଖାନାରେ ଭଲ ଚିକିତ୍ସା ଚାଲିଛି ଏବଂ ଆମେ ଖୁସି ଅଛୁ ଯେ ଆମ କୋରାପୁଟରେ ମେଡ଼ିକାଲ୍ କଲେଜ୍ ବି ଅଛି ମେଡ଼ିକାଲ୍ ସୁବିଧା ବି ମିଳିପାରୁଛି ଲୋକମାନଙ୍କୁ ଏଠାରେ କର୍ମଚାରୀ ବି ବହୁତ ଭଲ ସମସ୍ତିଙ୍କ ସହିତ ଭଲ ବ୍ୟବହାର କରନ୍ତି ଏବଂ ବହୁତ କର୍ମଚାରୀ ବି ଅଛନ୍ତି ଯେପରିକା ରହିବା କଥା